ଆଇନିଗତ ଦସ୍ତାବିଜ ସୃଷ୍ଟି କରିବା ଆପଣ ଆମର ଅଭିଜ୍ଞତା ହେଉି ଆଇନିଗତ ଦସ୍ତାବିଜ ସୃଷ୍ଟି କରିବା ଆକ୍ଚୁଲି ସମସ୍ତଙ୍କ ପାଇଁ କ୍ଷତିକାରକ ହୋଇଥାଏ ଯେଉଁ ସମସ୍ତଙ୍କ ପାଇଁ ଭଲ ହୋଇଥାଏ ଏହା କଷ୍ଟକର ଏବଂ କାଗଜପତ୍ର ତିଆରି କରିବା ପାଇଁ ଆମେ ତହସିଲ୍ ବା ବ୍ଲକ୍ ଅଫିସକୁ ଯାଇଥାଉ ଏବଂ ସେଠରୁ ଦସ୍ତାବିଜ ହେଉ କାଷ୍ଟ ସାର୍ଟିିଫିକେଟ୍ ହେଉ ରେସିଡେଣ୍ଟ ସାର୍ଟିଫିକେଟ୍ ହେଉ ଇନକମ୍ ସାର୍ଟିଫିକେଟ୍ ହେଉ ଏ ମଧ୍ୟ ଆମେ କରିଥାଉ କାଷ୍ଟ୍ ସାର୍ଟିଫିକେଟ୍ ଏବଂ ରେସିଡେନ୍ସ ସାର୍ଟିଫିକେଟ୍ ଦସ୍ତାବିଜ ପାଇବା ପାଇଁ ବହୁତ କଷ୍ଟକର ହୋଇଥାଏ କାହିଁକନା ତହସିଲରେ ବହୁତ ସମୟ ଧାଡ଼ି ଠିଆ ହୋଇକରି ଏ ସମୟ ଦେବାକୁ ଚେଷ୍ଟା କରିଥାଉ